ଆପଣ ଆଞ୍ଜେଲ୍ ଟ୍ରାନ୍ସପୋର୍ଟ୍ ଏଜେନ୍ସି ରୁ କହୁଛନ୍ତି ତ ଆଜ୍ଞା ମୋର ଟିକେ ବୁଝିବାର ଥିଲା କି ଆଉ ଆପଣଙ୍କର ମାନେ ଆମେ ଆମେ ପୁରୀ ଯିବାକୁ ଚାହୁଁଛୁ ଆଉ ବହୁତ ମୋର ବହୁତ ପସନ୍ଦ ଜାଗା ସେଥିପାଇଁ ମୁଁ କହୁଛି ଯିବାପାଇଁ ଆମେ ଚାହୁଁଛୁ ତ ପୁରୀ ଭୁବେନେଶ୍ୱର ରୁ ପୁରୀ କେତେ କିଲୋମିଟର୍ ହେବ ଆଉ କେତେ ଆପଣଙ୍କର କେତେ ଟଙ୍କା ଲାଗୁଛି କିଲୋମିଟର୍ ପିଛା କେତେ କଣ ଲାଗୁଛି ଟିକେ ମୋତେ ସେ ବିଷୟରେ ଟିକେ ମୋତେ ଜଣେଇବେ କି ଆଜ୍ଞା ଆଜ୍ଞା କେତେ ସମୟ ଲାଗିବ

ଆଉ ଆଜ୍ଞା

ଆଉ ଆପଣ ଆମକୁ ତାହେଲେ ଆମେ କ୍ୟାବ୍ ବୁକ୍ କରିବାପାଇଁ ଚାହୁଁଛୁ ତ ଆପଣ ପନ୍ଦର ତାରିଖ ଦିନ ଆପଣ ଟିକେ ଆପଣଙ୍କ କ୍ୟାବ୍ ଫ୍ରି କରିପାରିବେ ଆମେ ଯିବାପାଇଁ ଚାହୁଁଛୁ

ଆଜ୍ଞା ହେଇପାରିବ ତ ସୁବିଧା ହେଇପାରିବ ତ

ଠିକ୍ ଅଛି ଆପଣ ପନ୍ଦର ତାରିଖ ଦିନ ସକାଳ ଛଅଟାରୁ ଆସିଯିବେ ଆମେ ପୁରୀ ଯିବୁ

ଆଜ୍ଞା ଠିକ୍ ଅଛି ହଉ ମୁଁ ରହିଲି ଆଉ